ଆମର କୃଷିର ସମ୍ପ୍ରସାରଣ ଓ ଉନ୍ନତି ପାଇଁ ଉନ୍ନତି ପାଇଁ ସରକାର ବହୁତ ଗୁଡ଼ିକ ପଦକ୍ଷେପ ନେଇଛନ୍ତି ଯେମିତିକି ଡିଜିଟାଲାଇଜେସନ୍ ଡିଜିଟାଲାଇଜେସନ୍ କରିବା ଦ୍ୱାରା ସଠିକ୍ କୃଷି ଓ କୃଷିଭିତ୍ତିକ କାର୍ଯ୍ୟଗୁଡ଼ିକ ଆମେ କରିପାରୁଛୁ ବାୟୋଟେକ୍ନୋଲୋଜି ଦ୍ୱାରା ଆମେ କୃଷିକୁ ଅଧିକ ସରଳ ଏବଂ ସହଜ ଉପାୟରେ କରିପାରୁଛନ୍ତି କୃଷି କୃଷି ହଉଛି ଆମର ଅକ୍ଷୟ ଶକ୍ତି କୃଷି କୃଷିର କୃଷି ଦ୍ୱାରା କୃଷି ଦ୍ୱାରା ଆମ ଦେଶ ହିଁ ଚାଲିଥାଏ କୃଷି ହଉଛି ଆମ ଦେଶର ମୂଲ୍ୟବାନ ସମ୍ପଦ ସେଥିପାଇଁ କୃଷିକୁ ଆମେ ସବୁବେଳେ ବଜାୟ ରଖିବା ନିହାତି ଆବଶ୍ୟକ କୃଷି ପାଇଁ ଉଚ୍ଚରେ ସାଟେଲାଇଟ୍ ଚିତ୍ର ଦ୍ୱାରା କିପରି ଆମେ କୃଷି କୃଷି କୃଷିକୁ ଅଧିକ ଅଧିକରୁ ଅଧିକ କରିପାରିବା ଏବଂ ସେହି ଡାଟା ଗୁଡ଼ିକ ବିଜ୍ଞାନଙ୍କ ଦ୍ୱାରା ପଠେଇ ସେଇ ଡାଟା ଗୁଡ଼ିକୁ ନେଇ ଆମେ ଅଧିକରୁ ଅଧିକ କୃଷି କରିବା ପାଇଁ ଚେଷ୍ଟା କରିବା ପ୍ରୋଜେକ୍ଟ ମ୍ୟାନେଜମେଣ୍ଟ ଓ ୟ୍ୟୁନିଟି କରିକିରି ସେ କୃଷିକୁ କିପରି ଆମେ ଅଧିକରୁ ଅଧିକ ସମ୍ପ୍ରାସାରଣ କରିବା ଏବଂ ପ୍ରସାର କରିବା ସେଥିପାଇଁ ଆମେ ଧ୍ୟାନ ଦେବା ନିହାତି ଆବଶ୍ୟକ ଡ୍ରୋନ୍ ଏବଂ ମନିଟର୍ ସାହାଯ୍ୟରେ ଆମେ କୃଷିକୁ ଅଧିକରୁ ଅଧିକ କରିପାରିବା ଡ୍ରୋନ୍ ଦ୍ୱାରା ଆମେ ସାର ସାର ଏବଂ ବିହନ ପକେଇ ପାରିବା ଏବଂ ଡ୍ରୋନ୍ର ବ୍ୟବହାର କରି ଆମେ କୃଷି ଜମି ଉପରେ ନଜର ବି ରଖିପାରିବା ଉଚ୍ଚ ଉଚ୍ଚରେ ସାଟେଲାଇଟ୍ରେ ବି ଆମେ ନଜର ରଖିପାରିବା କୃଷି କୃଷି ଜିନିଷ ଏବଂ କୃଷି କୃଷି ଉପରେ କୃଷି ହଉଛି ଆମ ଦେଶର ସମ୍ପତ୍ତି ସେଥିପାଇଁ କୃଷିକୁ ଆମେ ଯେତେବି ଆଗକୁ ବଢ଼େଇବା ଏହା ଆମକୁ ନିତ୍ୟାନ୍ତ ଆବଶ୍ୟକ ହୋଇଥାଏ କୃଷି କୃଷି ହିଁ ଆମର ଜାତୀୟ ସମ୍ପତ୍ତି